ଖରାବେଳେ ଲୋକମାନେ କଷ୍ଟ ପଡ଼ିଲେ ଆସନ୍ତି ଆରାମରେ ଚାଷ ବାସ ସନ୍ଧ୍ୟାବେଳେ କରନ୍ତି ଖରାରେ ବହୁତ କଷ୍ଟ ପାଆନ୍ତି ଖରାବେଳ ସମୟରେ ତାଙ୍କେ ବହୁତ ହଇରାଣ କରନ୍ତି ଆଉ ଏବଂ ଗଙ୍ଗା ରାଜବଂଶ ଗଜପତି ମାନେ ଥିଲାବେଳୁ ବ୍ରିଟିଶ ଯୁଗ ଥିଲାବେଳୁ ତାଙ୍କମାନଙ୍କୁ ବହୁତ କଷ୍ଟ ଦେଇଛନ୍ତି ବହୁତ ଇଏ କରିଛନ୍ତି ବହୁତ କାମ କରାଇଛନ୍ତି କିନ୍ତୁ ସବ ସମୟ ଯାହା ବଦଳିଛି ଲୋକମାନେ ନିଜ ସ୍ଵାଭିିମାନ ହିସାବରେ ନିଜେ ବଞ୍ଚୁଛନ୍ତି ଆଉ ନିଜେ ନିଜ କଷ୍ଟରେ ନିଜ ଗୋଡ଼ରେ ଛିଡ଼ା ହେଇକି ନିଜ ହାତରେ କଷ୍ଟ କରିକି ନିଜେ ଦୁଇ ମୁଠା ଖାଉଛନ୍ତି ଯେଉଁ ଟାଇମ୍ରେ ଗଙ୍ଗା ରାଜବଂଶ ଏବଂ ଗଜପତି ବ୍ରିଟିଶ ଯୁଗ ଥିଲା ସେତେବେଳେ ବ୍ରିଟିଶ ମାନଙ୍କର ଶାସନ ଚାଲୁଥିଲା କିନ୍ତୁ ଏବେ ଓଡ଼ିଶାର ସଂସ୍କୃତି ବଦଳିଛି କାହିଁକିନା ନିଜେ ନିଜର ସହାୟତା କାମ କରୁଛନ୍ତି ନିଜେ ନିଜକୁ ବଞ୍ଚାଇ ରଖୁଛନ୍ତି ଏହିଭଳି ଜିନିଷ କରିବା ପାଇଁ ବୋଲି ଆମେ ଏଇ ଯୁଗରେ ବଞ୍ଚିବା ପଡ଼ୁଛି ଆଉ ଏଇ ଯୁଗର କୃଷ୍ଣା ସୁଦାମା ହବାକୁ ପଡ଼ୁଛି